ଆମର ଏଠାରେ ଓଡ଼ିଆ ଭାଷାର ପ୍ରମୁଖ ଖବର କାଗଜଗୁଡ଼ିକ ହେଲା ସମାଜ ସମ୍ବାଦ ଧରିତ୍ରୀ ପ୍ରମେୟ ଦିନଲିପି ଭାସ୍କର ଏପରି ବିଭିନ୍ନ ପ୍ରକାର ଖବର କାଗଜ ରହିଛି ଯାହାକି ପ୍ରତିଦିନ ପ୍ରକାଶିତ ହୋଇଥାଏ ତାକୁ ଓଡ଼ିଆ ବା ବା ଓଡ଼ିଶାର ଲୋକମାନେ ପଢ଼ି ସେଥିରୁ ବିଭିନ୍ନ ପ୍ରକାର ଖବର ଜାଣିପାରିଥାନ୍ତି ଏହା ବ୍ୟତୀତ ଆମର ଏଠାରେ ଆମର ଯେଉଁ ଦେଶର ରହିଲା ଇଂରାଜୀ ବା ହିନ୍ଦୀ ଖବର କାଗଜ ମଧ୍ୟ ଆସିଥାଏ ଇଂରାଜୀ ଖବର କାଗଜରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ଦ ହିନ୍ଦୁ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଦ ପିଓନିର ଏଭଳି ସବୁ ଖବର କାଗଜ ଆସିଥାଏ କିନ୍ତୁ ଏଠାରେ ଆମର ଲୋକମାନେ ବେଶୀ ଓଡ଼ିଆ ଖବର କାଗଜକୁ ପଢ଼ିଥାନ୍ତି ଆମ ପରିବାରର ଲୋକମାନେ ବା ମୋ ଘରକୁ ଓଡ଼ିଆର ସମ୍ବାଦ ଖବରକାଗଜ ଆସିଥାଏ ଆମେ ତାକୁ ପଢ଼ି ବିଭିନ୍ନ ପ୍ରକାରର ଘଟଣା ଦୁର୍ଘଟଣା ବିଷୟରେ ଜାଣିଥାନ୍ତୁ ଏହା ବ୍ୟତୀତ ଯୋଉ ଟିଭିରେ ବା ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକରେ ବିଭିନ୍ନ ପ୍ରକାରର ସମାଚାର ବା ଖବର ପ୍ରକାଶିତ ହେଉଛି ସେଥିପାଇଁ ଆମେ ଆମର ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଯେପରିକି ଓଟିଭି ଇଟିଭି ନ୍ୟୁଜ୍ କନକ ଟିଭି ନକ୍ଷେତ୍ର ନ୍ୟୁଜ୍ ନ୍ୟୁଜ୍ ସେଭେନ୍ ଭଳି ବିଭିନ୍ନ ପ୍ରକାରର ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍କୁ ଦେଖିଥାଉ ଆମ ଘରର ଲୋକ ପ୍ରାୟତଃ ଓଟିଭି ଓ ନନ୍ଦୀଘୋଷ ଟିଭିକୁ ଦେଖିବାକୁ ପସନ୍ଦ କରିଥାନ୍ତି ଏଥିରେ ଓଡ଼ିଆ ଭାଷରେ କହୁଥିବାରୁ ସେମାନଙ୍କୁ ବୁଝିବାକୁ ବେସ୍ ପସନ୍ଦ ହୋଇଥାଏ ଓ ମୁଁ କିଛି ଇଂରାଜୀ ବା ହିନ୍ଦୀ ସମାଚାର ଦେଖିବା ପାଇଁ ବିଭିନ୍ନ ପ୍ରକାରର ରାଜ୍ୟସ୍ତର ରାଜ୍ୟସ୍ତରୀୟ ବା ଆମ ଦେଶର ଥିବା ଏଣ୍ଡି ଟିଭି ବା ଇଣ୍ଟରନ୍ୟାସନାଲ୍ ସ୍ତରର ଯୋଉ କହନ୍ତି ବିବିସି ବା ଏବିଭିପି ଟିଭିକୁ ମଧ୍ୟ ବେଳେ ବେଳେ ଦେଖିଥାଏ ଯାହାଦ୍ଵାରା କି ମୁଁ ଇଂରାଜୀ ବା ହିନ୍ଦୀ ଭାଷାର ସମାଚାର ଗୁଡ଼ିକ ବୁଝିପାରେ ଓ ତାକୁ ଦେଖି ଅନ୍ୟ ଖବର ଗୁଡ଼ିକ ଜାଣିବାରେ ମଧ୍ୟ ସକ୍ଷମ ହୋଇଥାଏ